ହଁ ଗୁଡ଼ୁ ବାବୁ ଯେଉଁ ଗଲା ବର୍ଷ ଆମର କଲର ସବୁ ଯାଇଥିଲା ଯାହା ଅଫର୍ ମିଳିଥିଲା ମୋତେ ଆଉ ଏଥର ତ ଭାବୁଛି କିଛି କହିଥିଲ ଯେ ଲକ୍ଷେ ପ୍ଲସ ହେଲା ପରେ ଆମର ଭଲ ଅଛି ଅଫର ବୋଲି ଏଥର ଦେଖାଯାଉ ମୁଁ ଭାବିଛି ଗୋଟିଏ ଦୁଇ ଲକ୍ଷରୁ ଅଧିକା ହେବ ଆମର ଗୋଟିଏ କଲର ଫଲର ସବୁ ଯିବ ଆଉ ତାକୁ ଯାଇକି କଣ କିଛି ଅଫର୍ ଆମକୁ ବଡ଼ ଆକାରରେ ଆମକୁ ମିଳିପାରିବ କି ଆଉ ମୁଁ ଭାବୁଛି ଏଥର ଟିକିଏ ଭଲ ଯେମିତି ଆପଣ ଆରଥରକ ଦେଲା ଭଳିଆ ଟିକିଏ ଭଲ ଦେବେ ଆଉ ଆଉ ହଁ ସେମିତି ଇଏ ତାପରେ ଲାଭ କ୍ଷତି ତ ଜାଣୁଥିବେ ଏଥିରେ କ'ଣ ବେପାର ତୁମେ କେମିତି ଆମକୁ ଇଏ କରୁଛ ଆଉ ସେଇଆ ତାକୁ ଚାହିଁକି ଟିକିଏ ଆମ ପାଇଁ ବ୍ୟବସ୍ଥା କର ଏଥର ଆଉ ସବୁ ଜିନିଷ ତ ତାଙ୍କର ଠିକଠାକ୍ ଆମେ ଜଲ୍ଦି ଯେତେ ଜଲ୍ଦି ଆପଣ କହିବେ ମୁଁ ତାହେଲେ ତାଙ୍କୁ ଇଏ ପଠେଇବି ଜିନିଷପତ୍ର ଦେବେ ଠିକଠାକ୍ ତାଙ୍କ ଜିନିଷ ତାଙ୍କ ଘରେ ପହଞ୍ଚିଲା ପରେ ଆମର ଯେମିତି ଅଫର ଆମକୁ କେମିତି କ'ଣ ମିଳିବ ସେଇଟା ଇଏ କରିବେ ଆଉ